ପେଟ୍ରୋଲ୍ ର ଦର ଆପଣ ଦେଖନ୍ତୁ ଗତ ଚାରିବର୍ଷ ଭିତରେ ଷାଠିଏରୁ ସତୁରୀ ଟଙ୍କା ଭିତରେ ବଢ଼ିଛି ଆଉ ଏଇଭଳି ଭାବରେ ବଢ଼ିଲେ ସାଧାରଣ ଲୋକ ଯୋଉମାନେ ଆଗରୁ ଗୋଟେ ବାଇକ୍ ହଉ କି କୌଣସି ସ୍କୁଟି ହେଉ କି ଯାହା ବି ହେଉ ବ ଚଲେଇକି ଯିବା ଆସିବା କରୁଥିଲେ ସେମାନେ କଣ ଆଉ ସେତେ ତା'ର ବ୍ୟବହାର କରିପାରିବେ କି ନାଇ କାଇଁକିନା ଲୋକଙ୍କର ରୋଜଗାର ଅନୁସାରେ ଖର୍ଚ୍ଚ କରିବେ ଆଉ ବହୁତ ଦର ପେଟ୍ରୋଲ୍ ଦର ବୃଦ୍ଧି ବଢ଼ିଚାଲିଛି ତାହା ଦ୍ୱାରା ବାଇକ୍ ଚଳାଇବା ପରେ ବହୁତ ପ୍ରଭାବ ପଡ଼ୁଛି କିନ୍ତୁ ଫିର୍ବି ଲୋକମାନେ କ'ଣ କରୁଛନ୍ତି ଯିଏ ଧନୀ ଲୋକ ଅଛନ୍ତି ତାଙ୍କର ୟୁଜ୍ କରୁଛନ୍ତି ଚଲଉଛନ୍ତି ଆଉ ଏଇ ଯୋଉ ପେଟ୍ରୋଲ୍ ହଉ ଡିଜେଲ୍ ହଉ ଏ ଗୁଡ଼ାକ ସବୁ ଅତ୍ୟଧିକ ବ୍ୟବହାର କରିବା ଟା ପରିବେଶ ପାଇଁ ବହୁତ କ୍ଷତିକାରୀ ଆମେ ଭାବିବା କଣ ଦରକାର ଏଇଟା ନିହାତି ଭାବରେ ବହୁତ କ୍ଷତିକାରୀ କାଇଁକିନା ସେମାନେ ଯୋଉ କାର୍ବନ୍ ଡାଇଅକ୍ସାଇଡ଼ ହେଲା ନାଇଟ୍ରୋସ୍ ଅକ୍ସାଇଡ଼ ହେଲା ସଲଫର୍ ଅକ୍ସାଇଡ଼ ହେଲା ଏଗୁଡ଼ା ସବୁ ବାହାରକୁ ଛାଡ଼ୁଛନ୍ତି ଯୋଉ ଇନ୍ଧନ ଗୁଡ଼ାକ ମାନେ ତା ଦ୍ୱାରା କଣ ହେଉଛି ନା ପରିବେଶ ପ୍ରଦୂଷିତ ହେଉଛି ବିଭିନ୍ନ ପ୍ରକାରର କଣ ଭଳିଆ ପରିବେଶ ସୃଷ୍ଟି ହେଉଛି ତା'ପରେ ଆମର ବରଫଗୁଡ଼ା ତଳ ତରଳୁଛି ପରିବେଶର ଯୋଉ ସନ୍ତୁଳନ ସେଟା କଣ ହେଉଛି ବାଲାନ୍ସ ମିସ୍ବାଲାନ୍ସ ହେଇଯାଉଛି ତେଣୁ ନିଶ୍ଚିତ ଭାବରେ ଏଇ ସବୁ ଜିନିଷ କରିବାଦ୍ୱାରା ଇନ୍ଧନର ବହୁଳ ବ୍ୟବହାର ମାନବ ସମାଜ ପାଇଁ ବହୁତ ବଡ଼ କ୍ଷତିକାରକ ତ ସମସ୍ତଙ୍କୁ ଜଣା ଅଛି ତଥାପି ବି ଲୋକମାନେ ବହୁଳ ଭାବରେ ବ୍ୟବହାର କରିଚାଲିଛନ୍ତି ପେଟ୍ରୋଲ୍ ଦର ଏତେ ହେଲେ କଣ ହେଲା ଲୋକମାନେ ଯୋଉଭଳି ବ୍ୟବହାର କରୁଥିଲେ କରିଚାଲିଛନ୍ତି କିଛିଟା ଗରିବ ଶ୍ରେଣୀର ଲୋକ ଅଛନ୍ତି ଯୋଉମାନେ କ'ଣ ବ୍ୟବହାର କରିପାରୁନାହାନ୍ତି